ନୂତନ ସାଧାରଣକାରୀ ଦ୍ୱାରା ଆମେ ବହୁତ ବର୍ଷା ଏବଂ ସବୁ ସୃଷ୍ଟି ହୋଇଥାଏ ସେଥିରୁ ଆମକୁ କିଛି ଡ଼ରିବାର ଜରୁରୀ ନାହିଁ ସେଥିପାଇଁ ଆମେ ଡ଼ରିବା ନାହିଁ କାରଣ କାଇଁକିନା ଆମେ ଡ଼ରିଲେ ଆମକୁ ଅଟ୍ଟାକ କରିପାରେ ସେଥିପାଇଁ ଆମେ ନଡ଼ରିକିି ଆଗକୁ ବଢ଼ିବା ଅଛି କାହିଁକି ବର୍ଷା ହୋଇଥାଏ ବର୍ଷାରୁ ଆମକୁ ଚାଷ କରିବା ପାଇଁ ମିଳିଥାଏ ଚାଷ କରିଥିଲେ ଆମକୁ ଖାଇବା ପାଇଁ ମିଳିଥାଏ ଖାଇବା ପାଇଁ ମିଳିଲେ ଆମେ ବଞ୍ଚିଥାଉ ପାଣି ହିଁ ଆମର ସବୁକିଛି ପାଣି ଥିଲେ ଆମେ ଅଛୁ ପାଣି ନଥିଲେ ଆମେ ନାଇଁ ପାଣି ପାଇଁ ଆମେ ବଞ୍ଚୁଛୁ ପାଣି ନଥିଲେ ଆମେ ବଞ୍ଚିବୁ ନାହିଁ କାହିଁକିନା ପାଣି ସବୁକିଛି ବର୍ଷା ଲୋକମାନଙ୍କୁ ଡ଼ରାଇଥାଏ ପାଣି ଲୋକମାନଙ୍କୁ ଆଘାତ ମଧ୍ୟ ଦେଇଥାଏ ଆଘାତରୁ ଆମକୁ ଡ଼ରିବାକୁ ନାଇଁ ଯେ ଡ଼ରିଲା ସେ ଗଲା ନଡ଼ରିକି ଆମେ ଆଗକୁ ଗଲେ ଆମର କିଛି ବି ନଷ୍ଟ ଏବଂ କ୍ଷତି ହେବ ନାହିଁ ପାଣି ହିଁ ଆମର ଜୀବନ ପାଣି ବଞ୍ଚିଲେ ଆମେ ବଞ୍ଚିବା ପାଣି ପାଇଁ ଆମେ ବଞ୍ଚିଥାଉ ଏବଂ ପାଣି ପାଇଁ ଆମେ ମରି ବିି ଥାଉ ପାଣି ଦ୍ୱାରା ଆମ ଚାଷ ହୋଇଥାଏ ଏବଂ ଆମ ଚାଷୀଭାଇମାନେ ପାଣିକୁ ଜଗି ରହିଥାନ୍ତି ପାଣି ପାଇଁ ସେମାନେ ବହୁତ ଖୁସି ଏବଂ ଆନନ୍ଦ ମଧ୍ୟ ହେଇଥାନ୍ତି ପାଣି ପାଇଁ ସମସ୍ତେ ପାଣିକୁ ଯୋଗେଇଥାନ୍ତି ଏବଂ ପାଣି ନଆସୁ ବୋଲି ଲୋକମାନେ କହିଥାନ୍ତି ପାଣି ପାଇଁ ସବୁକିଛି ଆନନ୍ଦ ହୋଇକରି ରହିଥାନ୍ତି ପାଣି ହିଁ ସବୁକିଛି ଜୀବନର ବହୁତ ବହୁତ ଜରୁରୀ ହେଉଛି ପାଣି ପାଣି ପାଇଁ ସବୁକିଛି କରିପାରେ